ଦୋକାନ କେମିତି ଚାଲିଛି ଆଉ ବରା କିଛି ଟେଷ୍ଟ କରିବାକୁ ଦିଅ ଟେଷ୍ଟ କରିବାକୁ ଦିଅ ବରା ଏତେ ରେଟ୍ କ'ଣ ନେଉଛନ୍ତି ଏତେ ରେଟ୍ କ'ଣ ନେଉଛନ୍ତି ବରା ଆଉ କିଛି ଦିଅ କିଛି ଦିଅ ବରା କେମିତି ଟେଷ୍ଟ ଲାଗୁଛି ବାସି ମାଛି ବରା ଦେବନି ପିଆଜ ରସୁଣ ଟିକେ ଏନା ରେଟ୍ ପିଆଜ ରସୁଣ ଟିକେ ଟିକେ ରେଟ୍ ଦେଖିକି ଯାହା ବେପାର କରିବ ବାକି ବକରା ଏତେ ପକେଇବନି ଆଉ ଆମକୁ କ'ଣ କେତେ ରେଟ୍ ଦିଅ ବରା ଦୁଇଟା ଆମେ ନେଇକି ଚାଖୁ କ'ଣ ଭଲ କି ଖଟା ଲାଗୁଛି କି ଭଲ ଲାଗୁଛି ଆଜିକାଲି ତ ଆମ୍ବିଳା ଫାମ୍ବିଳା ବରା ଦେଇଦେଉଛନ୍ତି ବାସି ବରା ଦେଇଦେଉଛନ୍ତି ଆଉ ଦେଖିକି ଯାହା ଇଏ କରିବ ରେଟ୍ ନେବ ଆଉ ସବୁ ଦୋକାନୀ ସେଇଭଳିଆ କହନ୍ତି ସବୁ ଦୋକାନୀ ସେଇଭଳିଆ କୁହନ୍ତି ଆମର ଭଲ ଜିନିଷ ଆମର ଭଲ ଇଏରେ ଦେଉଛୁ ଭଲ ବେପାର କରୁଛୁ ସବୁ ଲୋକ ସେମିତି କହନ୍ତି ବାସି ମାସି ଜିନିଷ ଦେଇଦେଇକି କହିବେ ଆମେ ଭଲ ଜିନିଷ ଦେଉଛୁ ଆମେ ସବୁ ସଜ ଜିନିଷ ଦେଉଛୁ ଏଇଭଳିଆ କଥା କହିବେ ଆଉ ଟିକେ ଦେଖିକି ଭଲ ଜିନିଷ ଦିଅ ଚାଖିକି ଆମେ ଯାହା ରଖିବୁ ଆଉ ଭଲ ଜିନିଷ ଦେଲେ ସବୁ ଲୋକ ଆଗ୍ରହ କରିକି ନେବେ ଆଜି ଖରାପ ଜିନିଷ ଦେଲେେ କିଏ ନେବ କେହି ନେବେନି ଆଉ ହଉ ହଉ ତାହାଲେ